ଦେଖନ୍ତୁ କିଛି ସମୟ ପୂର୍ବରୁ ମୁଁ ଆପଣଙ୍କ ରେଷ୍ଟୁରାଣ୍ଟରୁ ଖାଦ୍ୟ ଅର୍ଡ଼ର୍ କରିଥିଲି ଏବଂ ସେହି ଖାଦ୍ୟ ମୋତେ ବହୁତ ଭଲ ଲାଗିଲା ସେଥିପାଇଁ ମୁଁ ଆପଣଙ୍କ ରେଷ୍ଟୁରାଣ୍ଟରୁ ପୁନର୍ବାର ଖାଦ୍ୟ ଅର୍ଡ଼ର୍ କରିବାକୁ ଚାହିଁଲିି ଏବଂ ଆପଣଙ୍କ ରେଷ୍ଟୁରାଣ୍ଟରେ ଏତେ ସୁନ୍ଦର ଭାବରେ ଖାଦ୍ୟ ପ୍ରସ୍ତୁତ କରାଯାଉଛି ଯେ ଯାହାକି ମୁଁ ମୋତେ ବହୁତ ପସନ୍ଦ ଲାଗିଲା ଏବଂ ମୁଁ ମୁଁ ଚାହୁଁଛି କି ଆଉ ଥରେ ମୁଁ ଆପଣଙ୍କ ରେଷ୍ଟୁରାଣ୍ଟରୁ ସେହି ଖାଦ୍ୟ ହିଁ ଖାଇବି ଏବଂ ତାହା ଏତେ ଏତେ ଭଲ ଲାଗୁଥିଲା କି ତା'ର ପ୍ରଶଂସା ମଧ୍ୟ କରିହେବ ନାହିଁ